ମୋତେ ବାଇକ୍ରେ ଅଧିକ ସମୟ ଯାଏ ବୁଲିବାକୁ ବହୁତ ଭଲ ଲାଗୁଛି ମୁଁ କେତେଥର ବନ୍ଦରେ ବନ୍ଧ ବେଳେ ସନ୍ଧ୍ୟା ବେଳେ ଏମିତି ବାଇକ୍ରେ ବୁଲିବାକୁ ଯାଉଛି ବହୁତ ମଜା ଲାଗେ ମୁଁ ଯେବେ ଯେବେ କି ବାଇକ୍ରେ ବୁଲିବାକୁ ଯାଏ ତେବେ ସେତେବେଳେ ହେଲମେଟ୍ ସାଥିରେ ନେଇକି ଯାଏ ଅନେକ ଦରକାର ଜିନିଷ ମଧ୍ୟ ନେଇଥାଏ